କଟକ ଜିଲ୍ଲାରେ ଆମ ରାଜ୍ୟର ପ୍ରମୁଖ ମେଡ଼ିକାଲଟିଏ ରହିଅଛି ଯାହାର ନାମ ଏସ୍ ସି ବି ତାହା ଆମ କଟକର ସବୁଠାରୁ ବଡ଼ ହସ୍ପିଟାଲ ଏବଂ ଆମ ରାଜ୍ୟର ମଧ୍ୟ ସବୁଠାରୁ ବଡ଼ ହସ୍ପିଟାଲ ଏଠାରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଏ ଏବଂ ଆମ କଟକ ଜିଲ୍ଲା ମଧ୍ୟରେ ବିଭିନ୍ନ ଉପଖଣ୍ଡ ମାନଙ୍କରେ ଛୋଟମୋଟ ଗଭର୍ଣ୍ଣମେଣ୍ଟ ହସ୍ପିଟାଲ ମଧ୍ୟ ଅଛି ଏବଂ ପ୍ରାଇଭେଟ୍ ହସ୍ପିଟାଲ ମଧ୍ୟ ଅଛି ଏହାଦ୍ୱାରା ଲୋକମାନେ ନିଜକୁ ଚେକ୍ଅପ ମଧ୍ୟ କରୁଛନ୍ତି ଆମ କଟକ ଟାଉନ ଭିତରେ ବିଭିନ୍ନ ପ୍ରକାର ୱାର୍ଡ଼ରେ ବିଭିନ୍ନ ପ୍ରକାର ମୁନ୍ସିପାଲ୍ଟିର ଛୋଟ ହସ୍ପିଟାଲ ଗୁଡ଼ିକ ମଧ୍ୟ ଅଛି ଏଠାରେ ମଧ୍ୟ ଡ଼କ୍ଟରମାନେ ନିଜ ସେବା ଯୋଗାଉଛନ୍ତି ତଦ୍ୱାରା ଲୋକମାନେ ଆଉ ଏସ୍ସିବିକୁ ଏତେ ଯିବାକୁ ପଡ଼ୁନି ନିଜ ଘର ପାଖରେ ରହିକି ନିଜକୁ ସୁସ୍ଥ ସବଳ ରଖିପାରୁଛନ୍ତି ଏସ୍ସିବିରେ ବିଭିନ୍ନ ପ୍ରକାରର ସୁବିଧା ଉପଲବ୍ଧ ଅଛି ଯଥା ଚକ୍ଷୁ ସ୍କିନ୍ ଡିପାର୍ଟମେଣ୍ଟ ଅର୍ଥୋପେଡ଼ିକ ମେଡ଼ିସିନ ବିଭିନ୍ନ ପ୍ରକାର ୱାର୍ଡ଼ ତା' ଦେହରେ ଉପଲବ୍ଧ ଅଛି ଏସ୍ସିବିରେ ବିଭିନ୍ନ ପ୍ରକାର ରାଜ୍ୟ ବାହାରୁ ଏବଂ ରାଜ୍ୟ ଭିତରୁ ବିଭିନ୍ନ ପ୍ରକାର ଲୋକ ଆସିକି ଏଠାରେ ଚିକିତ୍ସା ହୋଇକି ସୁସ୍ଥ ହୋଇକି ମଧ୍ୟ ଯାଉଛନ୍ତି ଏହା ଏକ ସରକାରୀ ହସ୍ପିଟାଲ ଅଟେ ଏଠାକାର ବିଭିନ୍ନ ପ୍ରକାର ଡ଼କ୍ଟର ନର୍ସ ନିଜର କଠିନ ପରିଶ୍ରମ ଦ୍ୱାରା ସେବା ଯୋଗାଉଛନ୍ତି ଆମ କଟକ କଟକ କଟକ ଜିଲ୍ଲାରେ ଆଠଗଡ଼ ଏବଂ ବାଙ୍କୀ ଉପଖଣ୍ଡରେ ଚିକିତ୍ସାଳୟ ଗୁଡ଼ିକରେ ମଧ୍ୟ ଡ଼କ୍ଟର ଏବଂ ନର୍ସମାନେ ବିଭିନ୍ନ ପ୍ରକାର ସେବା ଯୋଗାଉଛନ୍ତି ସେ ଆମ କଟକ ଟାଉନରୁ ଟିକିଏ ଦୂର ଅଟେ ସେଠାରେ ଯେଉଁ ଛୋଟ ହସ୍ପିଟାଲ ଗୁଡ଼ିକ ଅଛି ସେଠାରେ ମଧ୍ୟ ଗାଁଲୋକ ଯାଇକି ନିଜର ଟ୍ରିଟମେଣ୍ଟ କରିପାରୁଛନ୍ତି ଆମ କଟକ କଟକରେ ଏସ୍ସିବିରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବହୁତ ଭଲ ଭାବରେ ଚାଲିଛି ଏବଂ ଚିକିତ୍ସା ସୁବିଧା ମଧ୍ୟ ବହୁତ ଭଲ ଅଛି କିନ୍ତୁ ଆମ ଆମର ଏଠାରେ କିଛି ଡ଼କ୍ଟର ଏବଂ କିଛି ନର୍ସଙ୍କର ସଂଖ୍ୟା ବୃଦ୍ଧି କରାଗଲେ ଲୋକ ଆହୁରି ଉପକୃତ ହୋଇପାରନ୍ତେ ଏଠାରେ ବିଭିନ୍ନ ପ୍ରକାର ଅସୁବିଧା ଯଥା ବେଡ଼ ପ୍ରୋବ୍ଲେମ ଖାଦ୍ୟପେୟ ଏସବୁର ମଧ୍ୟ ଟିକିଏ ପ୍ରୋବ୍ଲେମ ରହିଅଛି ଏହାକୁ ଯଦି ସରକାର ଯଥା ସମ୍ଭବ ଦୂର କରନ୍ତେ ତ ଲୋକ ଆହୁରି ଆକୃଷ୍ଟ ହୋଇକି ଗଭର୍ଣ୍ଣମେଣ୍ଟକୁ ଯାଇଥାନ୍ତେ ଆମର ଏଠାରେ ବିଭିନ୍ନ ପ୍ରକାର ଲୋକାଲ ଲୋକଙ୍କୁ ମଧ୍ୟ ସାହାଯ୍ୟ କରାଯାଏ ଏବଂ ବାହାରୁ ଆସୁଥିବା ଲୋକଙ୍କୁ ମଧ୍ୟ ଡ଼କ୍ଟରମାନେ ବହୁତ ସାହାଯ୍ୟ କରନ୍ତି ଏବଂ ବିଭିନ୍ନ ସେବା ଯୋଗାଇ ଦିଅନ୍ତି ଏଠାରେ ବିଭିନ୍ନ ପ୍ରକାର ଟେଷ୍ଟ ମଧ୍ୟ ମାଗଣାରେ ହୋଇଥାଏ ହେଉଛି ଆମ ରାଜ୍ୟର ଏକ ପ୍ରମୁଖ ମେଡ଼ିକାଲ ଏଠାରେ ବିଭିନ୍ନ ପ୍ରକାର ରୋଗର ଚିକିତ୍ସା କରିବା ପାଇଁ ବିଭିନ୍ନ ପ୍ରକାର ସ୍ପେସିଆଲିଷ୍ଟମାନେ ଗଭର୍ଣ୍ଣମେଣ୍ଟ ଦ୍ୱାରା ଅପୋଏଣ୍ଟମେଣ୍ଟ ନେଇକି ଅଛନ୍ତି ଏଠାରେ ସରକାରୀ ସରକାର ବିଭିନ୍ନ ପ୍ରକାର ଡ଼ାକ୍ତରମାନଙ୍କୁ ଏଠାରେ ଭଲ ଭାବରେ ଟ୍ରେନିଂ ଦେଇକି ପଠେଇଛନ୍ତି ଯଦ୍ୱାରା ସେମାନେ ବିଭିନ୍ନ ପ୍ରକାର ରୋଗର ନିରାକରଣ ଏବଂ ବିଭିନ୍ନ ପ୍ରକାର ରୋଗକୁ ସେମାନେ ଜାଣିକି ତାର ସର୍ଜରୀ କିମ୍ବା ତାର ମେଡ଼ିସିନ ସେମାନେ ଯୋଗାଉଛନ୍ତି ସରକାର ଏଠାରେ ବିଭିନ୍ନ ପ୍ରକାର ନିଜର ଯୋଜନା ମଧ୍ୟ କରିଛନ୍ତି ଯଦ୍ୱାରା ଗରିବ ଲୋକଟିଏ ମଧ୍ୟ ଆସିକି ଏଠାରେ ରହିକି ସୁସ୍ଥତା ପ୍ରାପ୍ତ କରିକି ନିଜ ଘରକୁ ଯାଇପାରୁଛି ଏଥିପାଇଁ ଆମ ଓଡ଼ିଶା ରାଜ୍ୟ ପଡ଼ୋଶୀ ରାଜ୍ୟମାନଙ୍କୁ ମଧ୍ୟ ପେସେଣ୍ଟମାନେ ଏଠାକୁ ଆସୁଛନ୍ତି କଟକ ଏସ ସି ବି ହେଉଛି ଆମର ଓଡ଼ିଶାର ସବୁଠାରୁ ପ୍ରମୁଖ ହସ୍ପିଟାଲ ଯେଉଁବି ଅଘଟଣ ଘଟିଲେ ଆଗ ଏସସିବିକୁ ଲୋକ ଡ଼କ୍ଟରମାନେ ପ୍ରିଫର କରନ୍ତି